ଆଜିର ଡ଼େଟ୍ରେ ଗେମ୍ ମଧ୍ୟ ଆମକୁ ବହୁତ୍ ସାରା ମାନେ ବାଟ ଦେଖାଉଛି ଏବେ ଜଣେ ଚାକିରୀ ନ କରି ଯଦି ଗେମ୍ ଯଦି ଭଲ ଖେଳୁଛି ସେ ବି ମଧ୍ୟ ଉନ୍ନତି କରିପାରୁଛି ଏବଂ ଗ୍ରାମାଞ୍ଚଳରେ ମଧ୍ୟ ଏଇ ଜିନିଷର ଆୱାରନେସ୍ ସବୁ ଆସିଯାଇଛି ଏବେ ଆପଣମାନେ ଦେଖିପାରୁଥିବେ ମଝିରେ ଗୋଟେ ବିଜୁ ଯୁବବାହିନୀ ଅର୍ନ୍ତଗତ ଗୋଟେ ସ୍କିମ୍ ଥିଲା ସେଥିରେ ବି ବହୁତ୍ ମାନେ ଗ୍ରାମାଞ୍ଚଳମାନଙ୍କ ଗ୍ରାମ ପଞ୍ଚାୟତମାନଙ୍କୁ ପଇସା ପତ୍ର ଆସିଥିଲା ସେମାନେ ଗ୍ରାମାଞ୍ଚଳ ଗାଁ'ମାନଙ୍କରେ ଡ଼୍ରେସ୍ ଫ୍ରେସ୍ ଖେଳିବା ସାମଗ୍ରୀ ଏବଂ ଏ କ୍ରିକେଟ୍ ଫ୍ରିକେଟ୍ ବହୁତ୍ ଟୁର୍ଣ୍ଣାମେଣ୍ଟ୍ ଯାକ ବି ହେଇଥିଲା ମଝିରେ ଏବେ ମଧ୍ୟ ହେଉଛି ଏବେ ଗୋଟେ ବ୍ଲକ୍ରେ ସ୍କିମ୍ ଚାଲିଛି ଏବେ ତ ଆଜି ଡ଼େଟ୍ରେ ଚାଲିଛି ମୁଁ ଏବେ ଯେବେ କଥା ହେଉଛି ଏଇଟା ଆଉ ପ୍ରତି ଗ୍ରାମାଞ୍ଚଳରେ ଅଢ଼େଇ ଲକ୍ଷ ଟଙ୍କା ଲେଖାଁ ଆସିଛି ପଞ୍ଚାୟତକୁ ମାନେ ଗାଁ'ରେ ଯେତେଟା ଟିମ୍ ଅଛନ୍ତି ସେମାନଙ୍କୁ ଜର୍ସି ହେଲା ଖେଳିବା ସାମଗ୍ରୀ ହେଲା ଆଉ ବହୁତ୍ ସାରା ଏମିତି ଜିନିଷ୍ ଯାକ ସବୁ ପ୍ରୋଗ୍ରାମ୍ ଯାକ ହେଉଛି ଟୁର୍ଣ୍ଣାମେଣ୍ଟ୍ ଯାକ ହେଉଛି ଏମିତି ସବୁ ଖର୍ଚ୍ଚବାର୍ଚ୍ଚ ହେଉଛି ଏବଂ ମୁଖ୍ୟ କାରଣ ହେଲା ଏବେ ଯଦି ଜଣେ ଫୁଟ୍ବଲ୍ ଖେଳୁଛି ଭଲ ରନ୍ କରୁଛି ସେ ଆଗାମୀ ଭବିଷ୍ୟତରେ ଯାଇକି ଆର୍ମିରେ ଜଏନ୍ ହେଉଛି ଏବଂ ଏଇ ଗେମ୍ ସ୍ପୋର୍ଟସ୍ କୋଟା ଯାକ ବି ବହୁତ୍ ଆମେ ଆମର ମେଡ଼ିକାଲ୍ରେ ହେଉ ନା ତା'ପରେ ଆପଣ ଦେଖି ପାରୁଥିବେ ରେଲୱେରେ ହେଉ ବ୍ୟାଙ୍କରେ ହେଉ ଏମାନଙ୍କର ବି ସ୍ପୋର୍ଟସ୍ କୋଟାରେ ବହୁତ୍ ଚାକିରୀ ପାଇପାରୁଛନ୍ତି ତ ଗାଁ'ର ପିଲାମାନେ ବି ଆଜିକାଲି ବେଶୀ ଗେମ୍ ଉପରେ ଧ୍ୟାନ ଦେଉଛନ୍ତି